ଖୋଲା ପାଣିରେ ପହଁରିବା ପାଇଁ କେତେ ଗୁଡ଼ିକ ନିୟମ ମାନିବାକୁ ପଡ଼ିବ କାହିଁକି ନା ପାଣିରେ ବହୁତ ଗୁଡ଼େ ପଥର ଥାଏ ଖସି ପଡ଼ିବାର ସମ୍ଭାବନା ଥାଏ ପୁକ ବୋଲେ ସାପ ପୋକ ଇଏ ସବୁ ପ୍ରକାର ଥିବ ଜୀବ ମନେ ପାଣି ରହିଥାନ୍ତି ସେ ଏବେ ଦେଖି ପହଁରିବା ଦରକାର ଆଉ ଧୀରେ ଦେଖିକି ପହଁରିବା ବଲେ କୌଣସି ଜାଗାରେ ବି ଆଘାତ ହେଇପାରେ ସେଥିପାଇଁ କେତେଗୁଡ଼ିକ ନିୟମ ପାଣି ମାନିବାକୁ ପଡ଼ିବ ପ୍ରାଣିର ବୋଲେ ପାଣିର ଦୃଢ଼ ଗତି ଯୋଗୁ ଯଦି ଭହୁତ ପାଣି ଆସିଥାଏ ତ ସେ ଭସେଇ ବି ନେଇଯାଏ ସେଥିପାଇଁ ଦେଖିକି ପହଁରିବା ଦରକାର ଯୋଉଠି ସେଠି ବି ପହଁରିବା ଦରକାର ନାହିଁ ପାଣି ଅଳ୍ପ ଥିବ ସେ ଜାଗାରେ ପହଁରିଲେ ଭଲ ଯଦି ବହୁତ ପରିମାଣରେ ପାଣି ଥାଏ ତ ଭସେଇ ନେଇଯାଏ ଆଉ ପ୍ରକାର କେତେ ପ୍ରକାର କଣ କଣ ହେଇଥାଏ ଯଦି ପାଣିରେ ପଡ଼ିଯିବେ ତ ବହୁତ ଜାଗାରେ ବାଜି ବିଥାଏ ବାଜିବାରେ ରକ୍ତ ବି ବ୍ଲିଡିଙ୍ଗ ହେଇଥାଏ ବ୍ଲିଡିଙ୍ଗ ହେଲେ ଘା ମାନେ ବହୁତ ଦିନ ରହିଯାଏ କେତେ ପ୍ରୋବ୍ଲେମ ହେଇଥାଏ ସେଥିପାଇଁ ଦେଖିକି ପାଣିରେ ଓହ୍ଲିବା ଦରକାର